ଆଁ ନମସ୍କାର ନମସ୍କାର

ହଁ ଆମ

ହଁ ଆଜ୍ଞା ଆମେ ସେତ ପାଠରେ ଦୁର୍ବଳ ଅଛି ଆଉ ଛୁଟିଟା ଦେଇ ହେବନି ଆଜ୍ଞା ହ୍ୟାଲୋ ଛୁଟି ଆଜ୍ଞା ଆଜ୍ଞା ଦେଖନ୍ତୁ ତାର ଜ୍ଵରଟା ଟିକେ ଖୁବ୍ ଶୀଘ୍ର ଆପଣ ଚେଷ୍ଟା କରିକି ଭଲ କରିବାକୁ ଚାହାଁନ୍ତୁ କାରଣ ଛୁଟି ଦେଇ ହେବନି ସେ ପିଲାଟି ୱିକ ଅଛି ଆମେ ବି ତାକୁ ଟିକେ ଟିକେ ଦେଖୁଛୁ ଏଇ ଆପଣ ବି ତାର ଟିକେ ଗାଇଡ଼ାନ୍ସ ଭଲସେ କରନ୍ତୁ ଟିକେ ସେ ସ୍କୁଲ ଭି ମଝିରେ ମଝିରେ ଏମିତି ପ୍ରାୟ ବନ୍ଦ କରୁଛି ସ୍କୁଲକୁ ଆସି ପାରୁନି ଆଉ ଆପଣ ଟିକେ ଦେଖନ୍ତୁ ତାକୁ ଟିକେ ଗାଇଡ଼ାନ୍ସ ଭଲ ସେ କରନ୍ତୁ ସେ ଟିକେ ଭଲ କେମିତି କରିବ ଆମେ ବି ଚେଷ୍ଟା କରୁଛୁ ସେ ଦୁର୍ବଳ ଅଛି ବୋଲି ଆମେ ଜାଣିଛୁ ଆମେ ବହୁତ ଥର ଆପଣଙ୍କୁ ଜଣେଇଲୁଣି ତାର ଟିକେ ପାଠଟା ଟିକେ ଭଲ ଦେଖନ୍ତୁ ଆମେ ତ ଏଠି ଦେଖୁଛୁ ଆଉ ବେଶୀ ବେଶୀ ବେସିକାଲି ଇଂଲିଶ ଉପରେ ଟିକେ ଭଲସେ ଦେଖନ୍ତୁ ଆଉ ଛୁଟିଟା ଆଜ୍ଞା ଆଜ୍ଞା

ଆଉ ଆପଣ ନ ହେଲେ ଯଦି କହୁଛନ୍ତି ଦୁଇ ଦିନି ଖଣ୍ଡ ଛୁଟି ନିଅନ୍ତୁ ବେଶୀ ନିଅନ୍ତୁନି କାରଣ ଆପଣଙ୍କ ପିଲା ୱିକ୍ ଅଛି ଯେତେବେଳେ ଆପଣ ଦୁଇ ଦିନ ପର୍ଯ୍ୟନ୍ତ ପଠାଇ ନିଅନ୍ତି

ଦୁଇଦିନ ପାଇଁ ଆଉ ଦୁଇଦିନ ପାଇଁ ଛୁଟି ନିଅନ୍ତୁ ବେଶୀ ଆଉ ଆପଣ ନିଅନ୍ତୁନି ଆଉ ଦୁଇ ଦିନ ଭିତରେ ତା ପଠାନ୍ତୁ ଆଉ ଆସିକି ଏମିତି ହାପ୍ ଡେରେ ପଳାଇବ ନହେଲେ କିଛି ଅସୁବିଧା ହେବନି ଆସିଲେ ଟିକେ ଭଲ ହୁଅନ୍ତା ମୁଁ ଭାବୁଛି

ହଁ ଆପଣ ଟିକେ ତାକୁ ଘରେ ଦେଖନ୍ତୁ

ହଁ ରହିଲି